କ୍ୟାବ୍ ଗୋଟେ ବୁକ୍ କରିବାକୁ ଚାହୁଁଛି ଆମେ ବାହାରକୁ ଯିବାକୁ ଚାହୁଁଛୁ ତ ଆମ ଫ୍ୟାମିଲି ଆମ ଶାଶୁ ଶ୍ୱଶୁର ମୋ ହଜବେଣ୍ଡ୍ ମୋ ପୁଅ ଝିଅ ଆଉ ମୁଁ ଆମେ ସମସ୍ତେ ମିଶିକି ବାହାରକୁ ଯିବାକୁ ବାହାରିଛୁ ତ ଆମେ ଯିବୁ ପଚିଶ ୟା ଛବିଶରେ ଯିବୁ ହେଲେ ସେଇଠି ଦୁଇ ଦିନି ରହିବୁ ଯିବୁ ପୁରୀ ବୁଲିବା ପାଇଁ ପୁରୀରେ ଦୁଇ ଦିନ ରହିବୁ ଜଗନ୍ନାଥଙ୍କୁ ଦର୍ଶନ କରିବୁ କରିକି କୋଣାର୍କ ଏମିତି ବୁଲିକିରି ଆସିବୁ ତ ଆପଣ ସେଦିନ ଫ୍ରି ଥିବେ ତ ବୁଲି ଯିବା ପାଇଁ ତ କ'ଣ କହୁଛନ୍ତି ଯିବେ ହେଲେ ବୁଲିକିରି ଆସିବୁ ଆମେ ଯିବୁ ନା ସକାଳ ସାତଟାରେ ଯିବୁ ସାତଟାରେ ସେଇଠି ପହଞ୍ଚିଲା ବେଳକୁ କେତେବେଳେ ହେବ ଦର୍ଶନ କଲେ ଆସି ଏମିତି ଲେଟ୍ ହେଇଯିବ କାଳେ ସେଇଥିପାଇଁ ଆପଣ ଟିକେ ଜଲ୍ଦି ଆସିବାକୁ ଚେଷ୍ଟା କରିବେ ବୁଲିବାକୁ ଯିବା ସେଇଠି ଦୁଇ ଦିନ ପୁରୀରେ ଦୁଇ ଦୁଇ ଦିନ ରହିବା ରହିକି ଆରାମସେ ବୁଲ ଚାଲ କରିକିରି ଆସିବା ଆଉ ହଁ ତ ଆପଣ ସେହିଦିନ ଭଡ଼ାଫଡ଼ା କିଛି ନେଇନଥିବେ ହଁ ପଚିଶ ତାରିଖ ମନେ ରଖିଥିବେ ରିଟର୍ଣ୍ଣ ପଚିଶ ଚବିଶ ସତେଇଶ ୟା ଅଠେଇଶରେ ଆସିବା ହେରି ହଁ ତ ଆପଣ ଭଡ଼ାଫଡ଼ା ନେବେନି ମୁଁ କ୍ୟାବ୍ଟା ବୁକ୍ କରିଦିଅନ୍ତୁ କି ଆମେ ପଚିଶରେ ବାହାରକୁ ବୁଲିବାକୁ ଯିବା